ପନ୍ଦର ଅଗଷ୍ଟ ଦୁଇ ହଜାର ଏକ କୋଡ଼ିଏ ଫେବୃୟାରୀ ଦୁଇ ହଜାର ଉଣେଇଶି ଚିବଶି ଜୁନ୍ ଉଣେଇଶିଶହ ଅଠାନବେ ବାଇଶି ଜୁନ୍ ଦୁଇ ହଜାର ପାଞ୍ଚ ସତର ସେପ୍ଟେମ୍ବର ଦୁଇ ହଜାର ପାଞ୍ଚ